ହ୍ୟାଲୋ ହଁ ସାର୍ ମୁଇଁ ହଁ ସାର୍ ନମସ୍କାର ସାର୍ ମୁଇଁ ଇ ସେ ଇଟା ବାର୍ଷିକ କ୍ରୀିଡ଼ା ଉତ୍ସବ ହଉଛେ ତ ବଏଲେ ସେ ରୋହନ୍ର ତାର୍ କେନ୍ କେନ୍କେନ୍ ସ୍ପୋର୍ଟ୍ରେ ନେବା ଭାଗ୍ ଯେ ହେଥିର୍ଲାଗି କଲ୍ କରିଥିଲି ଆଜ୍ଞା ଦୌଡ଼ ଅଛେ ଆଜ୍ଞା ତା'ପରେ ଦୌଡ଼ ଅଛେ ତା'ପରେ କବାଡ଼ି ଅଛେ ତା'ପରେ ଗିଲିଦଣ୍ଡା ଅଛେ ତା'ପରେ ହେଲା ଚେସ୍ ଅଛେ ଲୁଡ଼ୁପଟି ଅଛେ ସବୁ ଅଛେ ସାର୍ ଯେନ୍ ଯେନ୍ଟା ୟୁଜ୍ ତା'ପରେ ଜାଭ୍ଲିନ୍ ଅଛେ ସର୍ଟ୍ଫୁଟ୍ ଅଛେ ଡିସ୍କସ୍ ଅଛେ ବେଲେ ରୋହନ୍ର କେନ୍ କେନ୍ଥିରେ ଇଟା କର୍ମା ବେଳେ ବାର୍ଷିକ କ୍ରୀିଡ଼ା ଉତ୍ସବ ଅଛେ ବେଲେ ରୋହନ୍ର ଖେଲ୍ବାର୍ଲାଗି ବହୁତ୍ ଭଲ୍ ତାର୍ ଫିଟ୍ନେସ୍ ବି ଭଲ୍ ବଲେ କେନ୍ କେନ୍ଥିରେ ଖେଲ୍ବେ ଯେ ହେଥିର୍ଲାଗି କଲ୍ କରିଥିଲି ହେଲେ ଇଟା ସାର୍ ହଁ ବେଲେ କେନ୍ ଆପଣ୍ ଜାଣିଥିବେନା କେନ୍ କେନ୍ ଖେଲରେ ସେ ଦୌଡ଼ରେ ଯଦି ଫାଷ୍ଟ୍ ଫାଷ୍ଟ୍ ହଉଛେ ବେଲେ ଦୌଡ଼ ଦେମା ଯଦି କବାଡ଼ିରେ ଠିକ୍ ଅଛେ ବେଲେ କବାଡ଼ି ଦେମା କେନ୍ କେନ୍ ଥିରେ କହୁଛ ବେଲେ ସେ ହିସାବେ ଆମେ ଇଟା ଏଡ଼୍ମିସନ୍ କର୍ମାକିନି ତା'ପରେ ବାର୍ଷିକ କ୍ରୀଡ଼ା ଉତ୍ସବ ହଉଛେ ବେଲେ ତା'ପରେ ଆମର ଇନୁ ତା'ପରେ ଆମର୍ ଏଡ଼୍ମିସନ୍ ହିସାର୍ଲେ ତା'ପରେ ଆମ ଜିଲ୍ଲାସ୍ତରୀୟ ଖେଲିଯିମା ତା'ପରେ ସେନୁ ତା'ପରେ ଆମର୍ସେ ଭବନେଶ୍ୱର୍କେ ଖେଲିିଯିମା ସେ ହିସାବେ ହେଟା କୁହାହଉଛେ ହଁ ଆଜ୍ଞା ଦୌଡ଼ ପ୍ରତିଯୋଗିତା ବେଲେ କେତେ ମିିଟର୍ କର୍ମା ଆଜ୍ଞା ଶହେ ଦୁଇ ଶହ ଚାର୍ଶ କେନ୍ଥିରେ କର୍ମା ହଁ ସାର୍ ଚାର୍ଶହରେ ଆଉ ଭଲ୍ସେ ଆଜ୍ଞା ଟିକେ ଟ୍ରେନିଂ ଦେବେ ବଏଲେ ଜିତିପାର୍ବା ବେଲେ ଯେନ୍ତା ଷ୍ଟେଟ୍ ଲେଭଲ୍କେ ଯାଇପାର୍ମୁ ହେନ୍ତା ଟିକେ କର୍ବେ ହଁ ହଁ ସାର୍ ଫିଟ୍ନେସ୍ ବି ଠିକ୍ ଅଛେ ବେଲେ ଡିସ୍କସ୍ରେ ଦେମା କେଁ ସାର୍ ହଁ ବେଲେ ଡିସ୍କସ୍ରେ ବି ଦେମା ଆରୁ ଚାର୍ଶହ ମିଟର୍ ଦୌଡ଼ରେ ମାତର୍ ଟ୍ରେନିଙ୍ଗ୍ ପତର୍ ଟିକେ ଜେଭେଲିନ୍ ପତର୍ରେ କେନ୍ତା ହେବାଯେ ଟିକେ କହୁନ୍ ଜଭେଲିନ୍ ପତର୍ରେ କେନ୍ତା ଅଛେ ବେଲେ ଜେଭଲିନ୍ରେ ବି ଦେମା ବଲୁଚନ୍ ହଁ ସାର୍ ଆମର୍ ଆମର୍ ଆମର୍ ବାର୍ଷିକ କ୍ରୀଡ଼ା ଉତ୍ସବ୍ଟା ସାର୍ ଅଗଷ୍ଟ୍ ମାସ ଦୁଇ ହଜାର ପଚିଶ୍ରେ ଅଛେ ସାର୍ ଯେନ୍ ବାର୍ଷିକ କ୍ରୀଡ଼ା ଉତ୍ସବଟା ବୋଲେ ହଁ ବଲେ ହେତେ ବେଲେ ଡିଷ୍ଟାନ୍ସ ତ ବହୁତ୍ ଅଛେ ଆଜ୍ଞା ଗେପ୍ ଅଛେ ବହୁତ୍ ବେଲେ ଭଲ୍ସେ ଟ୍ରେନିଂ କର୍ବେ ଯେନ୍ତା ଆମେ ଷ୍ଟେଟ୍ ଲେବୁଲ୍ ଭୁବନେଶ୍ୱର ଯେନ୍ତା ଖେଲି ଯାଇପାର୍ମା ହେନ୍ତା ଟିକେ ହଁ ହଁ ଆଜ୍ଞା ଆପଣ ଗାଡ଼ିଏନ୍ସ ଗାଡ଼ିଏନ୍ସ ହିସାବେ ଯିବେ ଆଜ୍ଞା ଟିକେ ହେଆଡେ ଦେଖା ଶେଖିଆ ଖାନା ପିନା ପିିଲାମାନ୍କୁ ଟିକେ ବୁଝ୍ବେ ହଁ ଆଜ୍ଞା ଆପଣ୍ ଘରେ ଅଛନ୍ ବୋଲେ ଟିକେ ପଲେଇ ଆଇବେ ଆଜ୍ଞା ସ୍କୁଲ୍ରେ ଟିକେ କଥାବାର୍ତ୍ତା ବି ହେଇଯିମା ହେ ବାବଦ୍ରେ ହଁ ତ ହଁ କାଲ୍କେ ତ ସନ୍ଡେ ଆପଣ୍ ପଲେଇ ଆସନ୍ ମନ୍ଡେ ଦିନ ପଲେଇ ଆସୁନ୍

ମନ୍ଡେ ଦିନ ପଳେଇ ଆସନ୍ ତାପରେ ରୋହନ୍ କେ ବିି ଇଟା ରଖିକିରି ପଚ୍ରେଇ ପୁଚ୍ରା ଦେମା ଆପଣ୍ ସଦାବେଳେ ଜାଣିଛନ୍ ଆପଣ୍ ଟିକେ ଭଲ୍ସେ ଜାନିଥିବେ ବେଲେ

ନାଇଁ ସବୁଥିରେ ଖାଲି ସବୁଥିରେ ଫିଲ୍ ଅପ୍ ହେଲେନ ପିଲାମାନେ ଖାଲି ରନ୍ରେ ଗୁଟେ ଅଛେ ଆର୍ ଡିସ୍କସ୍ରେ ଅଛେ ଆର୍ ଯେଭ୍ଲିନ୍ରେ ଅଛେ ଇଥିରେ ଆଜ୍ଞା ରୋହନ୍କେ ଯଦି ସିଲେକ୍ଟ କର୍ମା ବଏଲେ ଭଲ୍ ଇଟା ଇଫେକ୍ଟ୍ ପଡ଼୍ବା ଆମର୍ ସ୍କୁଲ୍ରୁ ସବୁଯାକ ନେବେ କିିନି ଭାଗ

ହଁ ହଁ ସାର୍ ମନ୍ଡେ ଦିନ ପଲେଇଆଏମି ରଖୁଚେଁ ସାର୍ ହଁ ସାର୍ ରଖୁଚେଁ ରଖୁଚେଁ